ହଁ ମ୍ୟାଡ଼ାମ୍ ଆପଣମାନେ ଯେଇଟା ଦେଖାଲେ ସେ ଜୁଏଲେରି ସପ୍ର ଏ ମୁଦିଟା କିନ୍ଲେ କେତେ ଟଙ୍କା ପଡ଼୍ବା ଏଇଟା କେତେ ଗ୍ରାମ୍ ଅଛେ କି ତିନ୍ ଗ୍ରାମ୍ ଅଛେ କି ଯହ ଅଛି ତିନ୍ ଗ୍ରାମ୍ ଉପର୍ କେ ପାଞ୍ଚହଜାର୍ ଟଙ୍କା ପଡ଼ୁଛି ବୋଇଲେ ଏଇଟାର୍ ପ୍ରାଇସ୍ଟା କେତେ ଟଙ୍କା ପଡ଼୍ବ ହଁ ବେଲେ ବାର ହଜାର୍ ତା'ର ହେଇଟା ଆଉ କଟି କୁଟା କରି ଦଶ୍ ହଜାର୍ ଟଙ୍କା ତକ୍ ପଡ଼୍ବା ଆଉ ଆଉ ଯଦି ଆମେ ହୁଁ ତେର ତେର ଗ୍ରାମ୍ର ଓ ରାନି ହାର ନେମା ବେଲେ ସେଟା କେତେ ଟଙ୍କା ତକ୍ ପଡ଼ିଯିବା ତା'ର୍ ଭେରାଇଟି ଷ୍ଟାଇଲ୍ ସବୁ ନୂଆ ଅଛି କି ପୁରୁଣା ଅଛି ଆଉ ଆମେ ଏଇ ଯେ ଘିନଲା ପରେ ଆମ୍କୁ ହଲ୍ ମାର୍କ ମିଲ୍ବା କି ୟା ନା ହଁ ବେଲେ ଦେଖୁନ୍ ଆଉ ଯଦି ମୁଇଁ ଭଲ୍ ହିସାବରେ ସୁନା ଘେନି କରିନେଲି ଆଉ ଯେତେବେଲେ ମୋତେ ପଇସା ଦରକାର୍ ପଡ଼ବା ଏଇ ସୁନା କେ ମୁଇଁ ଆନି କରି ମୁଇଁ ଯଦି ରଖ୍ଲି ବେଲେ ତା'ର୍ ବାବଦଲା ମୋତେ ଥରେ ପଇସା ମିଲ୍ବା କି ନା ମିଲିପାରି ଆର୍ ମୁଇଁ ସୁନା ରଖିକରି ଯଦି କିଛି ଲୋନ୍ ନେବାର୍ କେ ଚାହିଁମି ବେଲେ ହଁ ବୋଲେ ତା'ର୍ କଷ୍ଟ ଏଇ ଯେ କଷ୍ଟ ଆଉ ବ୍ରାଣ୍ଡ କଟି କରି ମିଲ୍ବା ତ ହଁ ସେ ଗୋଲ୍ଡ ଲୋନ୍ ବୋଲିକରି ଯେନ୍ ଆଉସ୍ ଛି ବୋଲେ ଏଇ ସୁନା ରଖିକରି ବି ମୁଇଁ ଇନୁ ଏଇ ଲୋନ୍ ଆକାରରେ ପଇସା ନେଇ ପାରିମି କି କେନ୍ତା ଏଇ ସୁନା ଏନ୍ ରଖିକରି ବୋଲସୁଁ ତ ହଁ ହେନ୍ତା କିଛି ପ୍ରୋବ୍ଲେମ୍ ନାଇଁ ହୁଏ ତ ନାଇଁ ଦେଖ ମୁଇଁ ଇନୁ ଘିନିକରି ନେମି ତା'ପରେ ପଛେ କହେବି କି ନାଇଁ ଏ ସୁନା ଭଲ୍ ନାଇନ ଖରାପ୍ ଅଛି ଏଥି ହଲ୍ ମାର୍କ ନାଇନ ଏଇଟାର୍ ବି ପରସେଣ୍ଟ ଯହ କଟା ହେବା ହେନ୍ତା ଯେନ୍ ଇହା ସେନୁ ଯେନ୍ ଯେନ୍ତା ଇ ଶୂନ ନାଇଁନ ବୋଲଛୁ କେଁ ହେଲେ ହେନ୍ତା ଫ୍ୟୁଚର୍ ଟାଇମ୍ କେନେ କିଛି ଇସୁ ନା ହୁଏ ତ ହଁ ହେଇଟା କହୁଚେ ହେ କାର୍ଡ଼ରଟା ଭ୍ୟାଲିଡ଼୍ ମାନେ ଯଦି ଦେଖ ମୁଇଁ ଘିନି କରି ନେମି ଏତକି ଲାଗ୍ଲା କନ ସୁନା ଆଉ ସେଟା ଯଦି କିଛି କାମ୍ ନାଇଁ ଦବା କିଛି ଭ୍ୟାଲିଡ଼୍ ନାଇଁ ହେବା ବୋଲେ ମୋତେ ଅସୁବିଧା ହଏ ହଁ ଆଉ ତୁମ ସପ୍ରେ ଆଉ ବି କିଛି ଏନ୍ତା ହାରର ଭେରାଇଟି ମାନେ ଅଛେ କି କେନା ହଁ ଯିଏ ମୁଇଁ ଏ ସବୁ ପଇସା ଏକେ ସାଙ୍ଗେ ପେମେଣ୍ଟ କରଲେ ହେବା କି ମୁଇଁ କିଛି ଆଜି ଦେଇ କରି କିଛି ଫେର୍ କିସ୍ତି କିସ୍ତି ହିସାବେ ଦେଲେ ବି ଆପଣ ନେଉଛନ୍ ହେନ୍ତା ହଁ ବେଲେ ଯେତ୍କି ତା'ର୍ ପ୍ରାଇସ୍ ମନି ଥିବା ତାର୍ ଭାଗେ ଆମ୍କୁ ଦିଆ ପଡ଼୍ବା ବୋଲେ କାଣ କି ଆମେ ଏହା କିନି ନେମୁ ବୋଲ୍ଛୁଁ ତ ହେଲେ ହେତ୍ କି ପଇସା ନାଇନ ବାକି ଜିନିଷଟା ଦେଖି କରି ଦେଶି ମନ୍ ଟା ଅଛେ ବୋଲେ ହେତିର୍ ଲାଗି ଅଧା ପଇସା ନାଇଁ ଦାମ୍ ସାଙ୍ଗେ କିଛି ନାଇଁ ବୋଲେ ମନ୍ଟା ଯେନ୍ ଭିତରୁ ଆସେ ଜିନିଷ କେ ତ ନେବାର୍ ଅଛି ନା ବୋଲେ ସେଥିର ଲାଗି ପଚାରୁଛୁଁ କି ସେଟା ନେଲା ପରେ ମୁଇଁ କିସ୍ତି ହିସାବ ଦେଲେ ବି ଚଲ୍ବା କାଁ ବୋଲି କିରି ପଚରଉଥିଲି ହଁ ହେଟା ତ ନେମି ଯେ ଆପଣ ଆଉ ବି ଭେରାଇଟି ମୋତେ ଦେଖଉନ୍ ତ ହଁ ହଉ ଠିକ୍ ଅଛି ସେନେ ନହେନେ ଏତ୍କି ଦେଖଉନ୍ ଆଉ ନାଇ ଦେଖଉନ୍